ଆମର ଏଠି ବାପା ଅମଳର ମୁଖ୍ୟମନ୍ତ୍ରୀ ଥିଲେ ବିଜୁ ପଟ୍ଟନାୟକ ତାଙ୍କ ଅମଳରେ ସିଏ ବହୁ ପ୍ରକାର କାମ କରିଛନ୍ତି ଅବଶ୍ୟ ତାଙ୍କ କାମ ଆମେ ବିଶେଷ କହି ପାରିବୁ ନାହିଁ ତାଙ୍କ ପୁଅ ବର୍ତ୍ତମାନ ନବୀନ ପଟ୍ଟନାୟକ ସିଏ ଏଇନେ ଆମର ମୁଖ୍ୟମନ୍ତ୍ରୀ ଅଛନ୍ତି ଆମର ଏହି ଖୋର୍ଦ୍ଧା ଜିଲ୍ଲାରେ ସେ ବହୁ ପ୍ରକାର କାମ କରିଛନ୍ତି ଯେମିତି ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମ୍ କରିଛନ୍ତି ଆଉ ଆମର ବିମାନବନ୍ଦର କରିଛନ୍ତି ଆମର ଏଠି ଜଟଣୀରେ ନାଇଜର୍ କରିଛନ୍ତି ଆଉ ଏଠି ଆମର ଆଇ ଆଇ ଟି କରିଛନ୍ତି ଆଉ ଆମର ଏଠି ଗୋଟେ ଜଟଣୀ ଗ୍ରାମଟା ସେଣ୍ଟ୍ରାଲ ଗମେଣ୍ଟର ଗୋଟିଏ ଚାଉଳ ଗୋଦାମ ହୋଇଛି ଏମିତିଆ ବିଭିନ୍ନ ପ୍ରକାରର ଅତୁଲ୍ୟ ପ୍ରକାର ତାଙ୍କର କାମ ଏଠି ଆମର ସେ କରିଛନ୍ତି ସେଥିରେ ଆମେ ତାଙ୍କ ପ୍ରତି ବହୁତ ଖୁସି ଲୋକମାନଙ୍କ ତାଙ୍କ ସାହାଯ୍ୟରେ ବହୁତ ପ୍ରକାର ଏଠି କାମ ଏଠି ପାଉଛନ୍ତି ଲୋକ ଏଠି ବିଭିନ୍ନ ପ୍ରକାରର ସାହାଯ୍ୟ ତ ତାଙ୍କୁ ପାଉଛନ୍ତି ସେଭଳିଆ ନେତା କି ରାଜା ଆମକୁ ଆଉ ମିଳିବେ ନାହିଁ